କଟକ ଜିଲ୍ଲା ଓଡ଼ିଶାର ମୁଖ୍ୟ ଜିଲ୍ଲାମାନଙ୍କ ମଧ୍ୟରୁ ଏକ କଟକ ଜିଲ୍ଲା କୁ ଓଡ଼ିଶାର ପୁରାତନ ରାଜଧାନୀ ମଧ୍ୟ କୁହାଯାଏ ଏଠାରେ ବହୁତ ପୁରାତନ ଓ ଅତି ଭଲ ଶିକ୍ଷାନୁଷ୍ଠାନ ବା କଲେଜ୍ ରହିଛି ରେଭେନ୍ସା ୟୁନିଭର୍ସିଟି ଷ୍ଟୁଆର୍ଟ୍ କଲେଜ୍ ଖ୍ରୀଷ୍ଟ କଲେଜ୍ ଶୈଳବାଳା କଲେଜ୍ ଇନ୍ଦିରା ଗାନ୍ଧୀ କଲେଜ୍ ରଘୁନାଥ ଜୀଉ କଲେଜ୍ ଜାତୀୟ କବି ବୀର କିଶୋର ଦାସ ଜେ କେ ବିକେ କଲେଜ୍ ନେତାଜୀ ସୁବାଷ ମେମୋରିଆଲ୍ ସିଟି କଲେଜ୍ ଓ ଇର୍ମତି ଦେବୀ କଲେଜ୍ ଆଦି ଏଇଭଳି ଆହୁରି ବହୁତ କଲେଜ୍ ଆମ କଟକରେ ଅଛି ଅବସ୍ଥିତ ଏଠାରେ ଝିଅ ପିଲାମାନଙ୍କ ପାଇଁ ତାଙ୍କର ସେପାରେଟ୍ କଲେଜ୍ ଅଛି ଯଥା ଶୈଳବାଳା କଲେଜ୍ ଇନ୍ଦିରା ଗାନ୍ଧୀ କଲେଜ୍ ଓ ଇର୍ମତି ଦେବୀ କଲେଜ୍ ଏହି ସମସ୍ତ କଲେଜ୍ରେ ଆମର ତିନୋଟି ଷ୍ଟ୍ରିମ୍ ଉପଲବ୍ଧ ହୋଇଥାଏ ଯଥା କଳା ବାଣିଜ୍ୟ ଏବଂ ବିଜ୍ଞାନ ଏହି ଏହି ସମସ୍ତ କଲେଜ୍ ପ୍ରତିବର୍ଷ ଦଶମ ପରେ ପ୍ଲସ୍ ଟୁ ପାଇଁ ନିଜ କଲେଜ୍ ଅନୁସାରେ ଫାଷ୍ଟ୍ ଡିଭିଜନ୍ ସେକେଣ୍ଡ୍ ଡିଭିଜନ୍ ଏବଂ ଥାର୍ଡ଼ ଡିଭିଜନ୍ ହିସାବରେ ସେ ନିଜ କଲେଜ୍କୁ ପିଲା ବାଛିକି ନେଇଥାନ୍ତି ଏହି ସମସ୍ତ କଲେଜ୍ ପ୍ରତି ବର୍ଷ ଭଲ ରେଜଲ୍ଟ କରିଥାଏ ରେଭେନ୍ସା ୟୁନିଭର୍ସିଟିକୁ ଏଥର ଓଡ଼ିଶା ଗଭର୍ଣ୍ଣମେଣ୍ଟଙ୍କ ଠାରୁ ଏ ପ୍ଲସ୍ ପ୍ଲସ୍ ମଧ୍ୟ ମିଳିଛି ଏ ସମସ୍ତ କଲେଜ୍ରେ ଏନ୍ ସି ସି ଏବଂ ସ୍କାଉଟ୍ ଗାଇଡ଼୍ ଆଦି ରହିଅଛି ଯାହା ଫଳରେ ଆପଣ ଯଦି ଆଗକୁ ଆପଣଙ୍କର ପୋଲିସ୍ ଆର୍ମି କି ଫାୟାର୍ ସର୍ଭିସ୍ରେ ଆପଣଙ୍କୁ ଯିବାର ଇଚ୍ଛା ତ ଏଥିରୁ ଆପଣ ଟ୍ରେନିଂ ପାଇ ଆପଣ ସହଜରେ ଆପଣ ଆଗକୁ ଯାଇ ପାରିବେ ଏ ସମସ୍ତ କଲେଜ୍ରେ ପ୍ଲସ୍ ଟୁ ଏବଂ ପ୍ଲସ୍ ଥ୍ରୀ ସମସ୍ତ ପାଠ ପଢ଼ାଯାଏ ଏହି ସମସ୍ତ କଲେଜ୍ରେ କ୍ରୀଡ଼ା ମଧ୍ୟ ବହୁତ ଭଲରେ ହୋଇଥାଏ ଏବଂ ସବୁ କଲେଜ୍ ସବୁଥିରେ ମେଡ଼ାଲ୍ ବି ଆଣିଥାନ୍ତି ଏଇ ଏହି କ୍ରୀଡ଼ା ପାଇଁ ଏହି କ୍ରୀଡ଼ା ପ୍ରତି ବର୍ଷ ହ ପ୍ରତି ବର୍ଷ ସବୁ କଲେଜ୍ ମଧ୍ୟରେ ହୋଇଥାଏ ଏହି କଲେଜ୍ରୁ ଭଲ ଭାବେ ଖେଳି ଉଭୟ ପୁଅ ଓ ଝିଅମାନେ ଡିଷ୍ଟ୍ରିକ୍ଟ ଷ୍ଟେଟ୍ ଓ ଅଲମ୍ପିକ୍ ଭଳି ବହୁତ ଉଚ୍ଚ ଖେଳ ଖେଳି ବହୁ ନାମ ଅର୍ଜନ କରିଥାନ୍ତି ଏଠାରେ ମଧ୍ୟ ଉତ୍କଳ ୟୁନିଭର୍ସିଟି ମଧୁସୂଦନ ଲ' ୟୁନିଭର୍ସିଟି ଶ୍ରୀ ବିଶ୍ୱ ଗୁରୁ ଲ' ୟୁନିଭର୍ସିଟି ପରି ଅତି ଭଲ ଲ' କଲେଜ୍ ମଧ୍ୟ ଅଛି ଆଉ ବୋଷ୍ କଲେଜ୍ ଆର୍ୟନ୍ କଲେଜ୍ ଡ୍ରିମର୍ସ୍ କଲେଜ୍ ଗଣପତି କଲେଜ୍ ଭଳି ଅନେକ ଅହ ଅନେକ ଡିପ୍ଲୋମା କଲେଜ୍ ମଧ୍ୟ ଆମ କଟକରେ ଅବସ୍ଥିତ ଅଛି ଏହି ସହୁ କଲେଜ୍ରେ ପାଠ ପଢ଼ି ପିଲାମାନେ ଡାକ୍ତର୍ ଇଂଜିନିୟର୍ ବ୍ୟାଙ୍କିଙ୍ଗ୍ ପୋଲିସ୍ ଆଇ ଏ ସ୍ ଅଫିସର୍ ଏହିଭଳି ବିଭିନ୍ନ ପ୍ରକାରର ବଡ଼ ବଡ଼ ଚାକିରୀ ସେମାନେ କରିପାରିଥାନ୍ତେ